ମୋ ଜୀବନରେ ବହୁତ ଦୁଃଖ ଓ ସମସ୍ୟା ମଧ୍ୟ ଅଛି ସମସ୍ୟା ଅଛି ପାଠ ପଢ଼ିବାରେ ପାଠ ପଢ଼ିବାରେ ଅସୁବିଧା ହେଉଛି ପାଠ ପଢ଼ିବାକୁ ଇ ଇଚ୍ଛା ଥାଇ ମଧ୍ୟ ଚେଷ୍ଟା କରିହେଉନାହିଁ କାରଣ ବହୁତ ସମସ୍ୟା ଯେପରି ପଇସାର ଅଭାବ ଅଭାବ ଥିବାରୁ ମୋ ବାପା ତ ଏକା କାମ କରି ଆମ ଘରକୁ ପୋଷିଥାନ୍ତି ସେଇ ସେଇ ଖର୍ଚ୍ଚରେ ସବୁ କିଛି ଖର୍ଚ୍ଚ ହୁଏ ଆଉ ପାଠ ପଢ଼ିବାର ବହୁତ ସମସ୍ୟା ଆସେ ଖାଇବାରେ ପିନ୍ଧିବାରେ ମଧ୍ୟ ବହୁତ ଅସୁବିଧା ହୁଏ ସମସ୍ୟା ବହୁତ ଅଛି ଆଉ ଯୋଉ ସେଥିପାଇଁ ଆମେ ସମସ୍ୟା ଦୂର କରିବା ପାଇଁ ଆମେ ଭଲ ଭାବରେ ପାଠ ପଢ଼ିବା ପାଠ ପଢ଼ି କିଛି ରୋଜଗାର କରିବା ସେଥିପାଇଁ ବାପା ବାପା ଆମକୁ ବହୁତ ସାହାଯ୍ୟ କରିଛନ୍ତି ପାଠ ପଢ଼ାରେ ପାଠ ପଢ଼ାରେ ବହୁତ କମି ହୋଇଯାଉଛି ଯେମିତି ଟିଉସନ୍ ଟିଉସନ୍ ଫି ଦେଇପାରୁନାହାନ୍ତି ଆଉ କଲେଜ୍ରେ ବହି ଆଣିବା ପାଇଁ ଏହିପରି ଭାବରେ ସମସ୍ୟା ଅଛି ଜୀବନରେ ଦୁଃଖ ଦୁଃଖ ବି ଅଛି ସୁଖ ବି ଅଛି କିନ୍ତୁ ଦୁଃଖର ପରିମାଣ ବହୁତ ଅଛି ଏ ଆଉ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଅଛି ସମସ୍ୟା ମଧ୍ୟରେ ପଇସା ମଧ୍ୟ ସବୁଠୁ ବହୁତ ଇମ୍ପୋର୍ଟଟାଣ୍ଟ୍ ପଇସା ନହେଲେ କିଛି ବି କରିହେବ ନାହିଁ ପଇସା ବିନା କିଛି ବି କରିବା ଅସମ୍ଭବ ପଇସା ପଇସା ନଥିଲେ ଆମେ ଭଲ ଭାବରେ ଭଲ ଜାଗାକୁ ଯାଇ ପାରିବା ନାହିଁ ଖାଇ ପାରିବା ନାହିଁ ପିନ୍ଧିପାରିବା ନାହିଁ ଲେଖିବା ଲେଖିବା ବହି ଖାତା ପେନ୍ ଆଣିବାରେ ପଇସା ନଥିଲେ କିଛି ବି ଅସୁବିଧା ହେବ ନାହିଁ